ଆମ ଗ୍ରାମରେ ଗୋଟିଏ ପଥର ଖଣି ଅଛି ସେହି ପଥର ଖଣିରେ ଆମ ଗ୍ରାମର ପ୍ରାୟତଃ ପ୍ରତ୍ୟେକ ବ୍ୟକ୍ତି ସେଠି କାମ କରିଥାନ୍ତି ଆଉ କରନ୍ତି ମଧ୍ୟ ଆଉ ଦୀର୍ଘ ମୁଁ କିଛି ବର୍ଷ ହେଲା ଦେଖୁଛି ସେହି ପଥର ଖଣିରେ କାମ କରୁଥିବା କିଛି ଲୋକ ସେଠିକାର ବାୟୁ ପ୍ରଦୂଷଣ ଯୋଗୁଁ ସେମାନେ ଟି ବି ରୋଗରେ ଆକ୍ରାନ୍ତ ହୋଇ ବେଡ଼୍ ରେଷ୍ଟ୍ରେ ପଡ଼ିଥାନ୍ତି ଆଉ କିଛି ବ୍ୟକ୍ତି ସେମାନେ ସେଇ ପଥର ବିସ୍ଫୋରଣ ଯୋଗୁଁ କିବା ପଥର ଜାକି ଯିବା ଯୋଗୁଁ କିବା ଦୁର୍ଘଟଣା ସଡ଼କ ଦୁର୍ଘଟଣା ଯୋଗୁଁ ସେମାନେ ବି ମଧ୍ୟ ରେ ପଡ଼ିଥାନ୍ତି ସେହିମାନଙ୍କୁ ଆମର ଅଙ୍ଗନବାଡ଼ି ଦିଦି କି ଆମର ଆଶା ଅଙ୍ଗନବାଡ଼ି ଦିଦି ଆଉ ଆ ଆଶାଲତା ଦିଦି ସେମାନେ ସରକାର ମାଧ୍ୟମରେ ସେମାନଙ୍କୁ ଔଷଧ ଦେଇଥାନ୍ତି ଆଉ ଯେଉଁ ବ୍ୟକ୍ତିମାନେ ପଥର ଯୋଗୁଁ କିମ୍ବା ସେଇ ଫ୍ୟାକ୍ଟ୍ରିରେ କାମ କରୁଥିବା ଅବସ୍ଥାରେ ସେମାନଙ୍କୁ କିଛି ଦୁର୍ଘଟଣା ହୋଇଯାଇଥାଏ ତେବେ ସେମାନଙ୍କୁ ସେଇ ସେଇ ଖଣିର ମାଲିକ ସେମାନଙ୍କୁ ପଇସା ଦେଇଥାନ୍ତି ଆଉ ପ୍ରତ୍ୟେକ ମାସ ଦେଇଥାନ୍ତି ଆଉ ସେମାନେ ଯେତେବେଳେ ଭଲ ହୋଇଯାଆନ୍ତି କିବା ତାଙ୍କର ଇଏ ହୋଇଯାଏ ତାଙ୍କର ସକ୍ଷମ ଅନୁସାରେ ତାଙ୍କର ଦକ୍ଷତା ଅନୁସାରେ ସେମାନଙ୍କୁ ମଧ୍ୟ ଆଉଥରେ ସେମାନଙ୍କୁ କାମରେ ରଖିଥାନ୍ତି ଆଉ ଯେଉଁମାନେ ଟୋଟାଲି ସେମାନେ ବେଡ଼୍ ରେଷ୍ଟ୍ ଉଠିପାରିନଥାଆନ୍ତି ସେମାନେ ତାଙ୍କର ପରିବାରମାନେ ସେମାନଙ୍କୁ ବହୁତ ଯତ୍ନ ନେଇଥାଆନ୍ତି ଆଉ ଟାଇମ୍ କୁ ଟାଇମ୍ ସେମାନଙ୍କୁ ଖାଇବା ଦେଉଥାଆନ୍ତି ଆଉ ମେଡ଼ିସିନ୍ ମଧ୍ୟ ଦେଉଥାଆନ୍ତି ତା ଯୋଗୁଁ ସେମାନେ ବେଡ଼୍ ରେଷ୍ଟ୍ରେ ପଡ଼ିଥାଆନ୍ତି ଆଉ